ହଁ କୁହନ୍ତୁ ହଁ ଅଛି ସବୁ ହଁ ଅଛି ହଁ ଆପଣଙ୍କର କ'ଣ ଦରକାର କୁହନ୍ତୁ ସବୁ ମିଳିଯିବ ଆପଣ କ'ଣ କ'ଣ ଦରକାର ସେଇଟା ଆପଣ ଲିଷ୍ଟ କରିକି ନହେଲେ କାହାକୁ ପଠାଇ ଦେବେ ନହେଲେ ନିଜେ ଆସିବେ

ଅଣ୍ଡା ଗୋଟେ ଟ୍ରେ ଶହେ କୋଡ଼ିଏ ତିରିଶ ଯେତେ ସାନ ଅଣ୍ଡା ନେଲେ କୋଡ଼ିଏ ପଡ଼ିବ ଟିକେ ବଡ଼ ଥିଲେ ଶହେ ତିରିଶ ଚାଳିଶ ବଡ଼ ବଡ଼ ଅଣ୍ଡା ଟିକେ ଥିଲେ ଶହେ ଚାଳିଶ ଆଉ ସାନଟା ଥିଲେ ଶହେ କୋଡ଼ିଏ ଏମିତି ହଁ ଆଳୁ ଅଛି ହଁ ପିଆଜ ଅଛି ଆଳୁ ବି ଏମିତି ତିରିଶ ଥିବ ହଁ ଗୋଟେ କିଲୋ ହଉ ଆପଣ ଆସନ୍ତୁ ହଁ ଠିକ୍ ଅଛି ହଁ ଠିକ୍ ଅଛି ଆପଣ କେତେବେଳେ ଆସିବେ କି

ହଁ ମୁଁ ତ ମୁଁ ଯଦି ଦୋକାନରେ ନଥିବି ମୋର ଟିକେ କାମ ଅଛି ଆଉ ମୋ ଯିଏ ଥିବ ଦୋକାନରେ ତାଙ୍କୁ ପଚାରିବେ ସେମାନେ ଦେଇ ଦେବେ କହିଲେ

ହଉ ରେଟ୍ କ'ଣ କେତେ ମୁଁ ଆସିଲେ ସେଇଟା ବୁଝିବି ଟିକେ ପାଞ୍ଚ ମିନିଟ୍ ଆପଣ ନେବେ କମାଇ କମାଇ କି ଦେବେ ସ୍କୁଲ୍ ପାଇଁ ନେବେ ଆଉ ବହୁତ ସାମାନ୍ ନେବେ କମାଇ ଦେବି ଆଉ ଯେତିକି ଅଛି ଡିସକାଉଣ୍ଟ୍ ହଉ ଠିକ୍ ଅଛି